କ'ଣ ଅର୍ଡ଼ର୍ କରିବାକୁ ଚାହୁଁଛନ୍ତି ବ୍ଲାଉଜ୍ ନେବେ ବ୍ଲାଉଜ୍ ତିଆରି କରିବାକୁ ହେଲେ ତିନିଶହ ଟଙ୍କା ପଡ଼ୁଛି ଡିଜାଇନିଂ ଯଦି ବ୍ଲାଉଜ୍ ତିଆରି କରିବେ ଚାରିଶହ ପାଞ୍ଚଶହ ପଡ଼ିଯାଉଛି ଆପଣ ଯେମିତି ନା ନା ଯଦି ଆପଣ ସିମ୍ପୁଲ୍ ବ୍ଲାଉଜ୍ ତିଆରି କରିବାକୁ ଚାହୁଁଛନ୍ତି ତା'ହେଲେ ତିନିଶହ ଟଙ୍କା ନେବୁ ଯଦି ଆପଣ ଲେସ୍ ଲଗାଇବେ କିମ୍ବା ଯେ କୌଣସି ଡିଜାଇନିଂ କରିବେ ତା'ହେଲେ ଚାରିଶହ କିମ୍ବା ପାଞ୍ଚଶହ

ଛୋଟ ପିଲାଙ୍କର ଡ୍ରେସ୍ ବି ସିଲେଇ କରୁଛୁ ତା'ପରେ ବଡ଼ ଲୋକଙ୍କର ବି ଡ୍ରେସ୍ ସିଲେଇ କରୁଛୁ ସମସ୍ତଙ୍କ ଡ୍ରେସ୍ ସିଲେଇ କରୁଛୁ ଡ୍ରେସ୍କୁ କଟିଂ ନିଜେ ଅନାରକଲି ଡ୍ରେସ୍ ତିଆରି କରୁଛି ଆମର ନିମାପଡ଼ାରେ ନିମାପଡ଼ା ନିମାପଡ଼ାରେ ହାଟ ଗଳି ହାଟ ଗଳି ଆଡ଼େ ଆମ ଆମ ଦୋକାନଟା ଅଛି ଆମ ଦୋକାନ ନାଁ ହେଉଛି ପିଙ୍କି ଆମ ଦୋକାନ ନାଁ ଟେଲର୍ ଏ ଜଣେ ପିଲା ଅଛନ୍ତି ସେ କରୁଛନ୍ତି ବାକି ସମୟରେ ମୁଁ କରୁଛି ଆପଣ ବ୍ଲାଉଜ୍ କରିବାକୁ ହେଲେ ମିନିମମ୍ ଆଠଦିନ କି ପନ୍ଦରଦିନ ତା'ହେଲେ ଠିକ୍ ଅଛି ତ ଆଠଦିନ ଭିତରେ

ହଁ ଶାଢ଼ୀଗୁଡ଼ାକରେ ଲେସ୍ ଲଗା ହୁଏ ପୁଣି ଶା ଶାଢ଼ୀ କାମ ବି ହୁଏ

ଆପଣ ଦୋକାନକୁ ଆସିଲେ ଆପଣ ଦୋକାନକୁ ଆସିଲେ ଆମେ ମାପ ନେବୁ ମାପ ନେଇକି କାମ କରିବୁ ଆଉ ଆଜ୍ଞା ଠିକ୍ ଅଛି ବ୍ଲାଉଜ୍ ତ ହେଇଯିବ କିନ୍ତୁ ଡ୍ରେସ୍ ଟିକେ ମ୍ୟାଡ଼ାମ୍ ଟାଇମ୍ ଲାଗିବ ପନ୍ଦରଦିନ ଲାଗିଯିବ ମ୍ୟାମ୍

ସବୁ ପ୍ରକାର ଜିନିଷ ତିଆରି ହେଉଛି ବ୍ଲାଉଜ୍ କ'ଣ ତିଆରି କରିକି ବିକ୍ରି କରା ଯାଉଛି ଡ୍ରେସ୍ ଛୋଟ ପିଲାଙ୍କର ଡ୍ରେସ୍ ବି ନାଇଁ ନାଇଁ ମ୍ୟାଡ଼ାମ୍ ସେ ଲେହେଙ୍ଗା ଆମେ କରୁନୁ ବାକି ବ୍ଲାଉଜ୍ ଛୋଟ ପିଲାଙ୍କର ଡ୍ରେସ୍ ଏ ସବୁ ତିଆରି କରୁଛୁ ଆଉ ଆଜ୍ଞା ମ୍ୟାମ୍ ଆଜ୍ଞା